ନମସ୍କାର ଆଜ୍ଞା

ହଁ ହଁ ଠିକ୍ ଅଛି ଆଚ୍ଛା ଆଚ୍ଛା ଆଚ୍ଛା ଆମର କମ୍ପୁଟର୍ ସାଇନ୍ସ ଅଛି ମେକାନିକାଲ୍ ଅଛି ଇଲେଟ୍ରିକାଲ୍ ଅଛି ସିଭିଲ୍ ଅଛି ବାୟୋଇଂଜିନିଆରିଂ ଅଛି ଯାହା ଇଚ୍ଛା କହିବେ ଆଉ ଯେଉଁଥିରେ ତା'ର ଆଗ୍ରହ

ପିଲାର କମ୍ପୁଟର୍ ସାଇନ୍ସ କରନ୍ତୁ ନହେଲେ ଏଇ ଇଲେଟ୍ରିକାଲ୍ରେ ପଢ଼ାନ୍ତୁ ପିଲାର ଜ୍ଞାନ ଯାହା ଅଛି କମ୍ପୁଟର୍ କମ୍ପୁଟର୍ ସାଇନ୍ସଟା ଆଜ୍ଞା ପଇଁଚାଳିସ ଲକ୍ଷ ଟଙ୍କା ପଡ଼ିବ ମେକାନିକାଲ୍ ଇଏ କମ୍ପୁଟର୍ ସାଇନ୍ସଟା ପଇଁଚାଳିଶ ଲକ୍ଷ ମେକାନିକାଲ୍ଟା ଆସୁଛି ଚାଳିଶ ଲକ୍ଷ ଇଲେକଟ୍ରିକାଲ୍ଟା ହେଉଛି ପଇଁତିରିଶି ଲକ୍ଷ ଆଉ ସିଭିଲ୍ଟା ହେଉଛି ଚାଳିଶ ଲକ୍ଷ ଆଉ ଗୋଟେ ଅଛି ବାୟୋଇଂଜିନିଆରିଂ ହେଟା ହେଉଛି ପଞ୍ଚାବନ ଲକ୍ଷ ଏଇଟା ଆମର ହେଉଛି ଚାରି ବର୍ଷ ପାଇଁ ଆଜ୍ଞା ଏଇଟା ଚାରି ବର୍ଷିଆ କୋର୍ସ୍ ଆପଣ ଚାରି ବର୍ଷର ଏଇଟା ହେଉଛି ଇଏଟା ଡିୟୁଟା ଆଉ ଆପଣ ଏଇଟା କିସ୍ତି କରିଦେବେ ଆଉ କ'ଣ କିସ୍ତି କିସ୍ତିରେ ଦେବେ ଆଉ ଆଜ୍ଞା ଆଜ୍ଞା ଚାରି ବର୍ଷ ଭିତରେ ଆପଣ ଏହାକୁ ଶେଷ କରିବେ ଆଉ ମେଧାବୃତ୍ତି ତା'ର କ'ଣ ଅଛି କି ଆଜ୍ଞା ଆଉ ତା'ର ସେ ଆଜ୍ଞା ଆଜ୍ଞା ଆପଣ ତା'ର ଯୋଯେଉଁ ଅଛି ମେଧାବୃତ୍ତି ତା'ର ସାର୍ଟିପିକେଟ୍ ଧରି ଆସନ୍ତୁ ଆଉ ପୁଅକୁ ଧରିକି ଆସନ୍ତୁ ତା'ପରେ ଦେଖିବା ଆଉ ଆଚ୍ଛା ଆପଣ ଦଶଟା ଭିତରେ ଆସିକି ପହଞ୍ଚନ୍ତୁ ଦଶଟା ଦଶଟା ଭିତରେ ଆଜ୍ଞା ଆଜ୍ଞା

ହଁ ପୁଅ ଆଜ୍ଞା ଆଜ୍ଞା ଆପଣ ପୁଅକୁ ଧରିକି ଆସନ୍ତୁ ପୁଅକୁ ତା'ର କେଉଁଥିରେ ଆଗ୍ରହ ଅଛି ଏଇଠି ଦେଖିବା ଆଉ କଥା ହେବା କଥା ହେଲେ ତା'ର ଯେଉଁଥିରେ ଆଗ୍ରହ ଅଛି ସେଥିରେ ସେ ପଢ଼ିବ ଆଉ କ'ଣ

ଚାକିରି ଆମର ଏଇଠି ଭଲ ଅଛି ସୁବିଧା ବାହାର କ୍ଲାମ୍ପନୀମାନେ ଆସୁଛନ୍ତି ପିଲାଙ୍କୁ ଏଠି ଇଏ କରିକି ନେଉଛନ୍ତି ସିଲେକ୍ଟ କରିକି ନେଉଛନ୍ତି ସୁବିଧା ଅଛି ଆଜ୍ଞା ହଉ ରହୁଛି ଆଜ୍ଞା ନିଶ୍ଚୟ ନିଶ୍ଚୟ ଆଜ୍ଞା ଆଜ୍ଞା ଆସନ୍ତୁ କାଲି ରହୁଛି